ମୁଁ ଗର୍ବିତର ସଫଳତା ହେଲା ମୋ ପୁଅ ଏବଂ ଝିଅ ମୋ ପୁଅ ଝିଅ ଛୋଟବେଳୁ ସ୍କୁଲ୍ରେ ପାଠ ପଢ଼ି ପଢ଼ିଲେ ତା'ପରେ କଲେଜ୍ ଗଲେ କଲେଜ୍ରେ ପାଠ ପଢ଼ି ଭଲ ମଣିଷ ହେଇକରି ତା'ପରେ ଝିଅକୁ ବାହା ଦେଲି ଭଲ ମାନେ ମୋ ହିସାବରେ ମୁଁ ତାକୁ ବାହା ଦେଇ ଭଲ ଜାଗାରେ ବାହା ଦେଇ ସେ ବହୁତ ଭଲରେ ଅଛି ଆଉ ପୁଅ ପାଠସାଠ ପଢ଼ିକି ପୁଅ ବି ଭଲ ମଣିଷ ହେଲା ଗୋଟେକ ବି ଚାକିରୀ କରିଛି ଚାକିରୀ କରି ଭଲରେ ଅଛି ମୋ କଥା ବି ମାନୁଛନ୍ତି ସେମାନେ ସେମାନେ ବହୁତ ମାନେ ରେସପେକ୍ଟ୍ ଦିଅନ୍ତି ସେମାନେ ତାଙ୍କ ପାଇଁ ମୁଁ ଆଜି ଗର୍ବିତ ଅନୁଭବ କରୁଛି ଆଉ ସେମାନେ ଆଗକୁ ବି ସେମାନେ ସେମିତି ଭଲ ମଣିଷ ହେଇକରି ଭଲ କଥା ମାନିବେ ଇଏ କରିବେ ଆଉ ପୁଅ ବାହାଘର ହବ ଏମିତି ହେଇକି ତାଙ୍କୁ ନେଇକି ମୁଁ ଗର୍ବ କରୁଛି ଆଉ